ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ଯାହାକି ସନାତନ ଧର୍ମ ଉପରେ ଆଧାରିତ ଆମେ ସାଧାରଣତଃ ଦେବଦେବୀଙ୍କୁ ପୂଜାପର୍ବାଣୀକୁ ବିଶ୍ୱାସ କରିଥାଉ କାହିଁକିନା ଆମର ପୂର୍ବ ପୁରୁଷମାନେ ଆମକୁ ଶିକ୍ଷା ଦେଇ ଯାଇଛନ୍ତି ଯେମିତିକି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଏହାର ଉଦ୍ଦେଶ୍ୟ ହେଲା ସକାଳେ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ନିଜକୁ ଶାନ୍ତି ମିଳିବା ସହିତ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ଆମ ଉପରେ ରୁହେ କପାଳରେ କୁଙ୍କୁମ ଲଗାଇଲେ ଆମ ମୁଣ୍ତ ସ୍ଥିର ରହିବା ସହ ଆମକୁ ଖୁସି ମିଳେ ପବିତ୍ର ସୂତା ହାତରେ ବାନ୍ଧିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ମାନିଥାନ୍ତି ପୂଜା ପାଇଁ ମନ୍ଦିର ଯିବାର କାରଣ ଆମର ଅନ୍ତରରେ ଥିବା ସମସ୍ୟାକୁ ଭଗବାନଙ୍କ ପାଖରେ ଗୁହାରି କରିଥାଉ ଏହିସବୁ ସଂସ୍କୃତି ଆମ ଧର୍ମକୁ ସୂଚାଇଥାଏ